ଭାରତର ସବୁଠାରୁ ଲୋକପ୍ରିୟ କ୍ରୀଡ଼ା ଗୁଡ଼ିକ ହେଲା କ୍ରିକେଟ୍ ଫୁଟବଲ୍ ହକି ଅଲମ୍ପିକ୍ସ ଗେମ୍ ଇତ୍ୟାଦି ଆ ଦେଶର ସବୁଠାରୁ ପ୍ରସିଦ୍ଧ କ୍ରୀଡ଼ାବିତ୍ ମାନେ ହେଲେ ବିରାଟ କୋହଲି ମିଲ୍ଖା ସିଂ ଏମ୍ଏସ୍ ଧୋନି କପିଲ ଦେବ ସୁନୀଲ ଛେତ୍ରୀ ସଚିନ ତେନ୍ଦୁଲକର ରୋହିତ ଶର୍ମା ସାନିଆ ମିର୍ଜା ପିଟି ଉଷା ସୁନୀଲ ଗାଭାସ୍କର ବିରେନ୍ଦ୍ର ସେବାକ୍ ଜାହିର ଖାନ ରବିଚନ୍ଦନ ଅଶ୍ୱିନ୍ ଏନ୍ ଏତେ